ପ୍ରାୟତଃ ଆମେମାନେ ନେବ ନୂଆ ନୂଆ ଚଳଚ୍ଚିତ୍ର ଯେତେବେଳେ ବାହାରେ ଆମେମାନେ ପ୍ରାୟ ଫିଲିମ୍ ହଲ୍କୁ ଯାଉ ଦେଖିବାପାଇଁ ବହୁତ ଭଲ ମୂଲ୍ୟରେ ଟିକେଟ୍ ବି ମିଳିଥାଏ ସ୍କେ ସୁବିଧା ବି ମିଳିଥାଏ ବସିବା ପାଇଁ ଏବଂ ତା ସ୍କ୍ରିନ୍ ବଡ଼ ମଧ୍ୟ ହୋଇଥାଏ ବହୁତ ଭଲଲାଗେ ଦେଖିବାପାଇଁ ସେଇଟା ତା'ପରେକି ସେତେବେଳେ ଯୁଗରେ ତ ବଡ଼ବଡ଼ ପରଦା ଲଗାଉଥିଲେ ଫିଲିମ୍ ଦେଖିବାପାଇଁ ବଟ୍ ଏବେ ନୂଆନୂଆ ଚଳଚ୍ଚିତ୍ର ବାହାରିଲେ ଯେମିତିକି ଦମନ ଫିଲିମ୍ ରିଲିଜ୍ ହେଇଥିଲା ଫିଲିମ୍ଟା ବସି ଦେଖିବାକୁ ହଲ୍ରେ ବହୁତ ଭଲ ଲାଗୁଥିଲା ସେ ଫିଲିମ୍ଟା ଦେଖିବାକୁ ଟିକେଟ୍ ସୁଲଭ ମୂଲ୍ୟରେ ମିଳେ ପଚାଶଟଙ୍କା ଶହେଟଙ୍କା ଟିକେଟ୍ ଥିଲା ଏବେ ବୋଧେ ବଢ଼ିଗଲାଣି ଟିକେଟ୍ର ମୂଲ୍ୟ ସୁବିଧା ବି ବହୁତସାରା ସୁବିଧା ଅଛି ସେଇଠି ଚେୟାର ଯେଉଁ ଟାଇପ୍ର ପଡ଼ୁଛି ଚେୟାର ଉପରେ ବସି ସାଙ୍ଗମାନଙ୍କ ସହିତ ଯାଇ ଚିପ୍ସ କିମ୍ବା ପପ୍କର୍ନ୍ ଖାଇ ଫିଲିମ୍ ଦେଖିବାର ମଜା ହିଁ କିଛି ଅଲଗା ହୋଇଥାଏ ତା' ନାଁରେ ଆମର ଏଇ ପାଖରେ ବି ଗୋଟେ ଫିଲିମ୍ ହଲ୍ ଅଛି ପ୍ରାୟତଃ ନୂଆନୂଆ ଫିଲିମ୍ ସବୁ ପଡ଼ିଲେ ଆମକୁ ଯିବାକୁ ବହୁତ ଭଲଲାଗେ ନୂଆନୂଆ ଚଳଚ୍ଚିତ୍ର ଦେଖିବାକୁ ଦମନ ଏବେ ଗୋଟେ ଫିଲିମ୍ ହେଇଛି ବହୁତ ବଢ଼ିଆ ଫିଲିମ୍ଟେ ସେଇଟା ଆଗରୁ ଗୋଟେ ଅଭିମନ୍ୟୁ ଏସବୁ ଫିଲିମ୍ ସବୁ ବାହାରେ ନୂଆ ନୂଆ ମଲ୍ଟିଫ୍ଲିକ୍ସ ଗୁଡ଼ା ଫିଲିମ୍ ବହୁତ ଭଲଲାଗେ ଚଳଚ୍ଚିତ୍ର ଗୁଡ଼ାକ ନ ସବୁ ଦେଖିବାପାଇଁ ହଲ୍ରେ ବସିକି ତ ଏଲ୍ ଇ ଡ଼ି ଭଳି ବଡ଼ ବଡ଼ ଟି ଭି ଲାଗିଥିବ ତା'ର ସ୍କ୍ରିନ୍ର ଆକାର ବହୁତ ବଡ଼ ଥିବ ସେଇଠି ବସି ଦେଖିବାକୁ ବହୁତ ଭଲଲାଗେ